ମୁଁ ଛୋଟବେଳୁ ଦୌଡ଼ିବାକୁ ଖୁବ ଭଲ ପାଉଥିଲି ଏବଂ ପ୍ରାୟ ସମସ୍ତ ପ୍ରତିଯୋଗିତାରେ ମୁଁ ଦୌଡ଼ୁଥିଲି ଏବଂ ସେଥିରେ ବହୁତ ଗୁଡ଼ିଏ ପ୍ରଥମ ପୁରସ୍କାର ନଚେତ୍ ଦ୍ଵିତୀୟ ପୁରସ୍କାର ସବୁ ପାଉଥିଲି ସେମିତି ଆମ ଅଞ୍ଚଳରେ ଥରେ ସ୍କୁଲ ସ୍କୁଲ ଟିମ୍ ମାନଙ୍କୁ ନେଇ ଗୋଟେ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହଉଥିଲା ମୁଁ ସେହି ଆମ ସ୍କୁଲ ସେଇଥିରେ ରିଲରେ ଭାଗ ନେଇଥିଲା ଏବଂ ସମ ସବୁଆଡ଼ୁ ବିଭିନ୍ନ ସ୍କୁଲ ପ୍ରତିଯୋଗିମାନେ ସେଇ ରିଲେ ଦୌଡ଼ରେ ଭାଗ ନେଇଥିଲେ ସେମିତି ଆମ ସ୍କୁଲ ତରଫରୁ ଆମେ ସେ ରିଲେ ଦୌଡ଼ରେ ଚାରି ଜଣ ଭାଗ ନେଇଥିଲୁ କାରଣ ରିଲେ ରେସ୍ରେ ଚାରି ଜଣକୁ ଦୌଡ଼ିବାକୁ ପଡ଼ିଥାଏ ଜଣେ ଜଣେ ଶହେ ମିଟର ପର୍ଯ୍ୟନ୍ତ ଦୌଡ଼ିଥାଏ ଏବଂ ତା' ହାତରେ ଥିବା ଗୋଟେ ବଟନକୁ ଆଉ ଗୋଟେ ପ୍ରତିଯୋଗୀକୁ ଦେଇଥାଏ ଏବଂ ସେ ଆର ପ୍ରତିଯୋଗୀ ଜଣକ ସେଇ ବଟନକୁ ଧରି ଧରିବା କ୍ଷଣି ସାଙ୍ଗେ ସାଙ୍ଗେ ଦୌଡ଼ିବା ଆରମ୍ଭ କରିଥାଏ ସେମିତି ଆମେ ଯୋଉ ଭାଗ ନେଇଥିଲୁ ସେଇ ରିଲେ ରେସରେ ମୁଁ ତିନି ନମ୍ବରରେ ଦୌଡ଼ିଥିଲି ଯେତେବେଳେ ଆମର ପ୍ରଥମ ପ୍ରତିଯୋଗୀ ଦୌଡ଼ିଥିଲା ସେ ଦୌଡ଼ିବା ବେଲେ ଦୁଇ ନମ୍ବରରେ ଆମ ବଟନକୁ ବଦଳେଇଥିଲା ଏବଂ ଦୁଇ ନମ୍ବର ପ୍ରତିଯୋଗୀ ସେ ମଧ୍ୟ ଦୌଡ଼ିବା ବେଲେ ଦୁଇ ନମ୍ବରରୁ ସେ ପ୍ରଥମ ସ୍ଥାନକୁ ଆସିଥିଲା ଯେତେବେଳେ ସେ ମୋତେ ସେ ବଟନଟି ଧରେଇଲା ମୁଁ ଖୁବ ଜୋରରେ ଦୌଡ଼ିଥିଲି କାରଣ ମତେ ଜିତିବାକୁ ଜିତିବାର ଖୁବ ଇଚ୍ଛା ଅଧିକ ଥିଲା ଏବଂ ମୁଁ ଭାବୁଥିଲି କେମିତି ବହୁତ ଜୋରରେ ଦୌଡ଼ି ସେ ବଟନକୁ ଆମ ଶେଷ ପ୍ରତିଯୋଗୀକୁ ଦେବି ଏବଂ ସେତେ ସେଥିପାଇଁ ମୁଁ ଖୁବ ଜୋରରେ ଦୌଡ଼ିଥିଲି ଏବଂ ଏତେ ଜୋରରେ ଦୌଡ଼ିଥିଲି ଯେ ମୁଁ ଆମଠାରୁ ଥିବା ଦୁଇ ନମ୍ୱର ପ୍ରତିଯୋଗୀ ମୋ ଠାରୁ ବହୁତ ଦୂରରେ ରହିଯାଇଅଥିଲା ଏବଂ ମୁଁ ଖୁବ ଜୋରରେ ଦୌଡ଼ି ଆମ ନିଜର ପ୍ରତିଯୋଗୀକୁ ଯାଇକି ବଟନଟି ଦେଇଥିଲି ଏବଂ ଶେଷ ପ୍ରତିଯୋଗୀ ଜଣକ ଆରାମରେ ସେଇଟାକୁ ଧରି ପ୍ରଥମ ସ୍ଥାନରେ ପହଞ୍ଚିଥିଲା ଯେତେବେଳେ ସେ ପ୍ରଥମ ସ୍ଥାନ ଅଧିକାର କଲା ଆମେ ସମସ୍ତେ ଖୁସି ଖୁସିରେ ନାଚି ଉଠିଥିଲୁ ଏବଂ ଚାରିଜଣ ପରସ୍ପରକୁ କୁଣ୍ଢା କୁଣ୍ଡି ହୋଇ ସେଠାରେ ଆନନ୍ଦରେ ବିଭୋର ହୋଇଯାଇଥିଲୁ ଏବଂ ଆମେ ପ୍ରଥମ ହୋଇଥିବାରୁ ସେଠାରେ ଆମକୁ ପ୍ରଥମ ପୁରସ୍କାର ହିସାବରେ ପନ୍ଦର ହଜାର ଟଙ୍କା ମିଳିଥିଲା ଏବଂ ଏହା ଦୌଡ଼ିବା ପାଇଁ ଆମକୁ ଆମ ସ୍କୁଲର ଖେଳ ଶିକ୍ଷକ ବିଭିନ୍ନ ପରାମର୍ଶ ଦେଇଥିଲେ ଯେ କେମିତି ଆମେ ଆମ ଗୋଡ଼କୁ ଶକ୍ତ କରିପାରିବୁ ଏବଂ ଦୌଡ଼ିବା ବେଳେ କେମିତି ଖୁବ୍ ଜୋରରେ ଦୌଡ଼ି ପାରିବୁ ସେ ବିଷୟରେ ସେ ଆମକୁ ବହୁତ ଗୁଡ଼ିଏ ପରାମର୍ଶ ଦେଇଥିଲେ